ଆଗକାଳରେ ପ ପଚିଶ ପଇସା ଦଶ ପଇସା ପାଞ୍ଚ ପଇସା ପଚାଶ ପଇସା ଏସବୁ ଚାଲିଥିଲା କିନ୍ତୁ ଏ ସ ଏ ସମୟରେ ତ ସେଗୁଡ଼ା ଆଉ ସେସବୁ ପଇସା ଆଉ ଚାଲୁନି ମୁଁ ସେ ସମୟରେ ଗୋଟେ ହନୁମାନ ପଇସା ପାଇଥିଲି ହନୁମାନ ପଇସା ପାଇଥିଲି ସେ ପଇସାଟାକୁ ମୁଁ ସେ ପଇସାକୁ କହିଲେ ଯେ କୋଟିଏ ଟଙ୍କା ଦୁଇକୋଟି ଟଙ୍କା କିନ୍ତୁ ମୁଁ ଗୋଟେ ଜାଗାକୁ ନେଇଥିଲି କହିଲେ ଯେ ସେ ପଇସା ଆଉ ଏବେ ବି ବିକନି ସେ ପଇସାକୁ ବିକନି ସେ ପଇସାକୁ ରଖ ପାଖରେ ପୂଜାପୂଜି କର ସେ ପଇସା ତ ବହୁତ ଟଙ୍କା ହେଇପାରିବ କିନ୍ତୁ ଟଙ୍କା ତ ଇଏ ହେଇଯିବ ନା କିନ୍ତୁ ପଇସା ଆଉ ମିଳିବନି କିନ୍ତୁ ସେ ପଇସାକୁ ମୁଁ ପାଖେରେ ରଖିକି ପୂଜାପୂଜି କରୁଛି କିନ୍ତୁ ଏ ସେ ପଇସାକୁ ଏବେ ମୁଁ ରଖି ପୂଜାପୂଜି କରୁଛି ସେ ପଇସାର ବିକି ମୁଁ ବିକ୍ରି କରିନି ତାକୁ ରଖିଛି ସେ ପଇସା ତ ଏବେ କେତେ କୋଟି ଟଙ୍କା ହେବ କ'ଣ ହେବ ମୁଁ ଆଉ ଯାଣିନି କିନ୍ତୁ ସେ ସେତେବେଳେ ମୁଁ ଏ ପଇସାଟାକୁ ପାଇଥିଲି କିନ୍ତୁ ଆଉ ଯେଉଁ ସେ ପଇସା ତ ପଚିଶ ପଇସା ଆଠଣି ସେସବୁ ଏ ସମୟରେ ଆଉ କିଛି ଚଳୁନି ଏ ପଇସାକୁ ମୁଁ ହନୁମାନଙ୍କ ପଇସା ପାଇଥିଲି ତାକୁ ରଖିଛି ରଖିକି ପୂଜା କରୁଛି ଆର ମୂଲ୍ୟ କେତେ କ'ଣ ଏବେ ଏ ସମୟରେ ଆଉ କିଛି ଜାଣିନି ମୁଁ ତାକୁ ରଖିକି ପୂଜାପୂଜି କରୁଛି ସେ ଗୁ ସେଥିପାଇଁ ମୁଁ ହନୁମାନଙ୍କୁ ପଇସା ରଖିକି ପୂଜାପୂଜି କରୁଛି ଆଉ ତା'ର ମୂଲ୍ୟ ମୁଁ ଜାଣିନି କିନ୍ତୁ ମୁଁ ତାକୁ ରଖିକି ପୂଜାପୂଜି କେତେ ଟ କେତେ କୋଟି ହେବ କ'ଣ ହେବ ମୁଁ ସେ ବିଷୟରେ ଜାଣିନି କିନ୍ତୁ ମୁଁ ହିଁ ଭାବୁଛି ହନୁମାନ ପଇସା ମୋ ପାଇଁ ହିଁ ମୂଲ୍ୟ ମୁଁ ତାକୁ ରଖିକି ପାଖରେ ପୂଜାପୂଜି କରୁଛି